ସୋସିଆଲ୍ ମିଡ଼ିଆ ହେଉଛି ଏକ ସୋସିଆଲ୍ ନେଟୱାର୍କ ଏହା ଆମେ ବହୁତ ଖବର କି ଆଉ କିଛି ଆମେ କିଛିକ୍ଷଣ ମାତ୍ର ଜାଣିପାରୁଛୁ

ଏହା ମିଡ଼ିଆ ବ୍ୟବହାର ବହୁତ ବୃଦ୍ଧି ପାଇଛି

ଏଥିରେ ବହୁତ ଉପ ବହୁତ ଲାଭବାନ ହେଉଛୁ ଏଥିରେ ଆମେ ଯେଉଁ ଦେଶରେ ବି ଯାହା କିଛି ହୁଏ ଆମେ କ୍ଷଣକ ମାତ୍ରେ ମୋବାଇଲରେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଜାଣିପାରୁଛୁ ଆଉ ଏଥିରେ ଆମେ ଇ ମେଲ୍ ବ୍ୟବହାର କରୁଛୁ ଇମେଲ୍ରେ ଆମେ ଦୂର ଦୁରାନ୍ତରରୁ ଆମେ ଡକ୍ୟୁମେଣ୍ଟ ପଠାଇ ପାରୁଛୁ କି ଆଉ କିଛି ଅନ୍ୟ କୌଣସି ଇ ମେଲ୍ ମାଧ୍ୟମରେ ପଠାଇ ପାରୁଛୁ ଏହା ଆମ ପାଇଁ ବହୁତ ଭଲ କରୁଛି ଏଥିପାଇଁ ଆଧୁନିକ ଯୁଗରେ ସୋସିଆଲ୍ ମିଡ଼ିଆ ହେଉଛି ସମସ୍ତଙ୍କ ପାଇଁ ବହୁତ